ଆଜ୍ଞା କୁହନ୍ତୁ ଆଚ୍ଛା

ସବୁ ଦେବେ ଆଚ୍ଛା

ଆଚ୍ଛା ଆଚ୍ଛା ଆଚ୍ଛା ବୟସ ତ ହେଇଗଲା ନା ଆଉ ଆମେ ବା କଣ ଜାଣିଛୁ ୟା ବିଷୟରେ ଆଉ ଆଗ କାଳିଆ ଲୋକ ଆମର ଆଉ ତ ଏତେ ଧାରଣା ନାହିଁ ଆପଣ ବୁଝାନ୍ତୁ କେଉଁଟା କଲେ ଭଲ ହବ ସେଇ ସ୍କିମଟା କରନ୍ତୁ କେତେ ଟଙ୍କା ଦେବାକୁ ପଡ଼ିବ ମନ୍ଥଲି କି ପ୍ରକାର ସୁବିଧା ଅସୁବିଧା କଣ ହେବ ସେସବୁ ଜଣେଇଲା ପରେ ମୁଁ ପଚାରିବି ଘରେ ସମସ୍ତଙ୍କୁ ପଚାରିକି ମୁଁ କହିବି

ଆଚ୍ଛା ଆଚ୍ଛା ଆଚ୍ଛା ହଉ ହଉ ଆଚ୍ଛା ହଉ ଆଜ୍ଞା ରଖିଲି ମୁଁ ଘରେ ପଚାରିକି ଫୋନ କରିବି ହଉ ହଉ